ଆମେ ଘାସ ଗାଈ ଗୋରୁ ରଖି ଘାସ ସବୁ ଖାଇପାରେ ଧାନ ଲଗାଇ ଯେଉଁ କାଟି ସାରିଲା ପରେ ସେ ଗଛ ଘାସଯାକ ଖାଇବାରେ ପ୍ଲାଷ୍ଟିକ୍ ତଳେ ପକାଇ ସବୁ ଗାଈଗୋରୁ ଆମ ପଶୁ ଖାଇକିରି ବହୁତ ସେଗୁଡ଼ିକ ଖରାପ ସେଇଥିଲାଗି ଆମେ ପାଣି ବର୍ଷାବର୍ଶି ହୋଇ ପଶୁମାନେ ଆମେ ବିଲବାଡ଼ି ଘାସ ଗଛ ଓ ପାଣି ତାକୁ ହି ଖାଇକି ସବୁ

କରି ଖାଇ ପାରୁଛନ୍ତି ସେଗୁଡ଼ିକ ଘାସ ସେ ଘାସ ଗଛ ନଡ଼ାଫଡ଼ା ଓ ସବୁ ଖାଇ ପାଣି ପବନରେ ସବୁ ଆମେ ପଶୁ ରଖି ସବୁ ଓ ଘାସ ଖାଇପାରୁଛେ